ଆମ ଗାଁରେ କ୍ରିକେଟ୍ ଖେଳାଯାଏ କ୍ରିକେଟ୍ଟା ଏଗାର ଏଗାର ଏମିତି ବାଇଶ ଜଣଙ୍କୁ ନେଇକି ଖେଳଟା ଆରମ୍ଭ ହୁଏ ଏବଂ ଗୋଟିଏ ଛୋଟ ବଡ଼ ପଡ଼ିଆକୁ ନେଇକି ମଧ୍ୟ ହୁଏ ଆମ ଗାଁରେ ଜଣେ ମଳୟ କହିକି ଅଛି ସେ ବହୁତ ଭଲ ଖେଳେ ସେ ଭଲ ଚଉକା ଛକା ମଧ୍ୟ ମାରେ ଏବଂ ଭଲ ଷ୍ଟ୍ରାଇକ୍ ରେଟ୍ରେ ମଧ୍ୟ ସେ ଖେଳିପାରେ ତେଣୁ ସେ ମଧ୍ୟ ସବୁବେଳେ ଭଲ ଖେଳେ ଆଉ